ମୋ ସହର ହେଉଛ କଟକ କଟକରେ ଯେଉଁମାନେ ମୋତେ ସବୁଠୁ ବେଷ୍ଟ ଖାଇବା ଜିନଷ ଲାଗେ ସେଇଟା ହେଉଛି ଦହିବରା ଆଳୁଦମ୍ ମାନେ ରିଏଲି ତାକୁ ଖାଇଦେଲେ ପେଟ ପୁରା ପୁରିଯାଏ ମନ ବି ପୁରିଯାଏ ଆଉ କଟକରେ ଯଦି ମାନେ ବର୍ଷ ଯାକର ଅପେକ୍ଷା କରିକି ଯଦି ଗୋଟେ ଭଲ ଜିନଷ ପାଇଁ ମୁଁ ଅପେକ୍ଷା କରେ ସେଇଟା ହେଉଛି ବର୍ଷକୁ ଥରେ ଅସୁଥିବା ରାହାସ ପୂର୍ଣ୍ଣିମା ମାନେ ଯେଉଁ ବାଲିଯାତ୍ରା ବାଲିଯାତ୍ରା ପଡ଼ିବା ପାଇଁ ଆଉ କଟକର ଦହିବରା ପାଇଁ ମୋତେ କଟକ ବହୁତ ଭଲ ଲାଗେ